ଆମ ଢେଙ୍କାନାଳର ଯେଉଁ ଯୋରନ୍ଦା ଯାତ୍ରା ମାଘ ପୂର୍ଣ୍ଣମୀକୁ ହୁଏ ଏଇଠି ବହୁତ ନାଚପାଟି ପଡ଼େ ଯାତ୍ରା ହୁଏ ବହୁତ ଆଡ଼ୁ ବହୁତ ଲୋକ ଆସନ୍ତି ବାବାଜୀ ମାନେ ଝାଡ଼ ଲଗାନ୍ତି ଆଉ ବହୁତ ଲୋକମାନେ ବହୁତ ଦେଶ ବିଦେଶରୁ ଲୋକ ଏଇଠି ଆସି ଯାତ୍ରା ଦେଖିକି ଯାଆନ୍ତି ବହୁତ ଖୁସି ଲାଗେ ଏବଂ ସେ ଯାତ୍ରା ଖୁବ ତିନି ଚାରି ଦିନ ପର୍ଯ୍ୟନ୍ତ ହୁଏ ନାଚ ହୁଏ ସେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସେଇଠି ହୁଏ ବହୁତ ଭଲ ଲାଗେ ସେ ଯାତ୍ରା